ହଁ ଆମର ଏଇଠି ବହୁତ ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ୍ ଅଛି ମୁଁ ବି ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ୍ କରିଛି ଆଣ୍ଡ୍ ମୋ ଭଉଣୀ ମଧ୍ୟ ଏ ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ କରୁଛି ଏବେବି ଏବେ କରୁଛି ତା'ପରେ ଆମ ଆମେ ଯେଉଁଠି ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ୍ କରିଥିଲୁ ସେଠିକି ରାଜୀବ କପୁର ମଧ୍ୟ ଆସିଥିଲେ ଆମେ ତାଙ୍କଠୁ ମଧ୍ୟ ହୋଟେଲ୍ ମ୍ୟାନେଜମେଣ୍ଟ୍ କୋର୍ସ୍ କରିଥିଲୁ ରୋଷେଇରେ କ'ଣ ପଡ଼ିଲେ ଭଲ ଲାଗେ ସେଇଟା ସେଇଠି ଶିଖାଯାଏ ରୋଷେଇ କେମିତି କରିବ ତାର ପ୍ରୋସେସ୍ଟା ଆମକୁ ଶିଖାଯାଏ ପ୍ରୋସେସ୍ ଶିଖେଇଦେଲେ ଆମେ ସେ ଉପରେ ନଲେଜ୍ଟା ବାହାରିଯାଏ ଯେ ରୋଷେଇ କେମିତି କଲେ ଅନ୍ୟମାନଙ୍କୁ ଭଲଲାଗେ

ଆମେ ଯେମିତି ରୋଷେଇ କରିବା ଯେମତି ଆମର ଯଦି ଭଲ ମନରେ ଆମେ ରୋଷେଇ କରିଥିବା ତାହେଲେ ସେ ରୋଷେଇଟା ସମସ୍ତଙ୍କୁ ହିଁ ଭଲ ଲାଗିବ ଆମେ ଯଦି ଖରାପ ମନରେ ରୋଷେଇଟା କରିଥିବା ସେ ରୋଷେଇ କାହାକୁ ବି ଭଲ ଲାଗିବ ନାହିଁ

ତା'ପରେ ରୋଷେଇରେ ଗାନିଙ୍ଗ୍ କେମିତି ହୁଏ ରୋଷେଇ କେମିତି ରଖିଲେ ସମସ୍ତେ ଜାଣିବେକି ଏ ସୁନ୍ଦର ଡିସ୍ଟା ସୁନ୍ଦର ଲାଗୁଛି ରୋଷେ ଖାଦ୍ୟଟା ସୁନ୍ଦର ଲାଗୁଛି ଦେଖିବା ଦେଖିବାକୁ ସୁନ୍ଦର ଲାଗୁଛି ତା' ଟେଷ୍ଟଟାବି ସେମତି ଥିବ ତ ସେଇଥିପାଇଁ ସେଇଠି ରୋଷେଇ ଏଁ ଭଲ ଲାଗିବ